ହଁ କୁହନ୍ତୁ ହଁ ହଁ ନମସ୍କାର କଣ ହେଲା କଣ ଉନ୍ନତି କରିବେ ଯେ କାହା ଉପରେ କଣ କାମ ଅଛି କି ଆପଣଙ୍କର ଆଛା ଆପଣଙ୍କର ଗାଁ'ର ନା କଣ ପଞ୍ଚାୟତର ନା କଣ ଓଃ ତା ଉପରେ କିଛି କାମ କରିବା ହଁ ନିଶ୍ଚିନ୍ତ କରିବା ତା ଉପରେ କାମ ଆଉ କାହା ଉପରେ କରିବା କହୁନାହାନ୍ତି ଠିକ ଅଛି ସେଥିପାଇଁ ହଁ ଠିକ ଅଛି ଆମେ ଗୋଟିଏ କାମ କରିବା କିଛି ଲୋକମାନଙ୍କୁ ଆମର ଏଇ ଯେଉଁ ସୋସିଆଲ ୱାର୍କରରୁ ଆମର କିଛି ଲୋକ ଅଛନ୍ତି ତାଙ୍କୁ ଲଗାଇକି ରାସ୍ତାକଡ଼ମାନଙ୍କରେ କିଛି ଗଛ ଲଗାଇଦେବା ପୋଖରୀକି ଆମେ ପରିସ୍କାର ଖୋଳା ଖୋଳି କରିକି ଦଳ ସଫା କରିକି ପରିସ୍କାର କରାଇବା ତା ସହିତ ଆମେ ଦେଖିବା ଯେ କେମିତି ଆମର ଆଉ କିଛି ଗୋଟିଏ ଯଦି ଜାଗା ଅଛି ଆପଣଙ୍କ ଗାଁର ତା'ହାଲେ ସେ ଜାଗାରେ ଆମେ ଗୋଟିଏ ପୋଖରୀ ଖୋଳେଇ ପାରିବା ସରପଞ୍ଚଙ୍କୁ କହିକି କିମ୍ବା ବିଡ଼ିଓଙ୍କୁ କହିକି ଯେହେତୁ ପୋଖୋରୀଟିଏ ଖୋଳେଇଲେ ସେ ପୋଖରୀରେ ଯେଉଁ ଗୋଟିଏରେ ଗୋଟିଏରେ ଲୋକ ମଣିଷ ବ୍ୟବହାର କରିବେ ଆଉ ଗୋଟାକରେ ଆପଣ ଗାଈଗୋରୁ ଧୂଆଧୋଇ ଗାଈଗୋରୁଙ୍କ ପାଇଁ ନିହାତି ଗୋଟେ ଆବଶ୍ୟକ ହଁ ଠିକ ଅଛି ରାସ୍ତା ଉପରେ କିଛି ଗୋଟିଏ କାମ କରିବା ଆମେ ଯେଉଁଟା କି ଆମର ଆସୁଛି ରାସ୍ତାପାଇଁ ବିଭିନ୍ନ ପ୍ରକାରର କାମ ଆସୁଛି ତା'ପରେ ପ୍ରଧାନ ମନ୍ତ୍ରୀ ଯୋଜନା ମଧ୍ୟ ଗୋଟିଏ କାମ ଅଛି ଆମେ ତାକୁ ନେଇକି କହିକି ସରପଞ୍ଚଙ୍କ ଦ୍ୱାରା ଆମେ ସେ କାମଟା କରାଇପାରବା ଠିକ ଅଛି ଆଉ କଣ ଅସୁବିଧା ଅଛି ହେଉ ଠିକ ଅଛି ଗୋଟେ କାମ କରନ୍ତୁ ଆମର ତ ସରକାରଙ୍କ ତରଫରୁ ଗୋଟିଏ ମୋ ଗୁହାଳ ବୋଲି ଗୋଟିଏ ଦିଆ ଯାଉଛି ଯାହା ପାଇଁ ପଇସା ପ୍ରତି ଘର ଘର ମାନଙ୍କୁ ଯେଉଁଟା କି ଯେଉଁମାନେ ଗାଈଗୋରୁ ରଖୁଛନ୍ତି ତାଙ୍କର ନାଁ ସବୁ ରେଜିଷ୍ଟ୍ରେସନ କରିଦେବା ଆପଣ ଗୋଟିଏ ଲିଷ୍ଟ କରିକି ମୋତେ ଦେଇଦେବେ ରେଜିଷ୍ଟ୍ରେସନ କରାଇକି ଆମେ ସରକାରଙ୍କ ବ୍ଲକରେ ଦେଲେ ସେ ଆମ ପାଇଁକା ଗୁହାଳର ସୁବିଧା ପାଇଁ କିଛି ପଇସା ଆସିବ ଆମେ ଗୁହାଳ ଗୋଟିଏ ତିଆରି କରିପାରିବା ଗାଈମାନେ ସୁବିଧାରେ ରହିପାରିବେ ଆଉ ତାଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ନା ପଇସାପତ୍ର ତ ଦ୍ୱାରା ଆମେ କିଛି ସାହାଯ୍ୟ କରିପାରୁନୁ ଆମର ଗୋଟେ ସଂସ୍ଥା ସବୁ ରହିଛି ଯେଉଁମାନେ କି ଯେଉଁମାନେ ଅତି ଗରିବ ନିହାତି ଗରିବ ଶ୍ରେଣୀର ଲୋକ ଘରଦ୍ୱାର ନାହିଁ ରହିପାରୁନାହାନ୍ତି ବର୍ଷା ଦିନେ ବର୍ଷା ହେଉଛି ତାଙ୍କ ପାଇଁ ଆମେ କିଛି ସୁବିଧା କରି ପାରିବା ଆଉ ଆମର ସରକାରଙ୍କ ତରଫରୁ ଯେଉଁ ମିଳୁଛି ଆମର ବିଜୁ ଯେଉଁ ଆବାସ ଯୋଜନା ଇନ୍ଦିରା ଆବାସ ଯୋଜନା ତା'ପରେ ବିଜୁ ପକା ଘର ତା'ଉପରେ ଆମେ କିଛି ସରକାରଙ୍କୁ କହିକି କିଛି କରାଇପାରିବା ଯାହାଫଳରେ ଆମର କୌଣସି ଲୋକଙ୍କର ଅସୁବିଧା ରହିବ ନାହିଁ